ଆମ ଅଞ୍ଚଳରେ ନୂଆ ବ୍ୟବସାୟ ଆରମ୍ଭ କରା ଯାଇପାରିବ କାହିଁକି ନା ଏଠି କୃଷିମାନେ ତାଙ୍କର ଯାହା ବି ଅଛି ଧାନ ଚାଉଳ ମାଣ୍ଡିଆ ଇତ୍ୟାଦି ସେମାନେ ଜମା କରି ସେଟା ମଧ୍ୟ ଯାହା ବଜାରରେ ବିକି ପାରନ୍ତି ଆହୁରି ପଶୁପାଳନ କରି ବିଭିନ୍ନ ପ୍ରକାର ପଶୁ ଏମିତି ଗାଈ ଛେଳି ମେଣ୍ଢା ଏହାକୁ ମଧ୍ୟ ସେମାନେ ଗୋଟିଏ ଯାଗାରେ ରଖିକି ତାକୁ ପାଳିକି ତାକୁ ଯାହା ବି ଖାଦ୍ୟ ଦେଇକି ତାକୁ ପାଳନ କରି ସାରିଲା ପରେ ସେମାନେ ମଧ୍ୟ ସେଟାକୁ ନେଇ ବିକିକି ସେମାନଙ୍କ ରୋଜଗାର କରିପାରନ୍ତି ଆଉ କୃଷକମାନଙ୍କ ପାଇଁ ସେମାନେ ବିଭିନ୍ନ ପ୍ରକାର ଫଳମୂଳ ଚାଷ କରିକି ମଧ୍ୟ ବଜାରରେ ବିକି ପାରିବେ